ହ୍ୟାଲୋ ଶ୍ରୀକାନ୍ତ ଭାଇ ଆଉ ମୁଁ ରାଜେଶ କହୁଥିଲି ତମ ସାଙ୍ଗଠୁ ଯୋଉ ବ୍ଲେଜର୍ଟା ଆଣିଥିଲେ ସେଟା କମ୍ ପଇସାରେ ଭଲ ପଡ଼ିଲା ତ କଲର୍ଫଲର୍ ଦେଖିବା ବହୁତ ସୁନ୍ଦର କମ୍ପାନୀ ବି ବଢ଼ିଆ କମ୍ପାନୀ ତ ଚେନ୍ଫେନ୍ ସବୁ ଟାଇଟ୍ ଫିଟ୍ ସବୁ ସମାନ ହେଉଛି ଟାଇଟ୍ ଫିଟ୍ ସବୁ ହେଉଛି ତ ଏଥର ଦରକାର ବେଲେ ତମ ସାଙ୍ଗ ଦୋକାନରୁ ଆଣିବା ଆଉ ତ ଦୁଇ ମାସ ତଳେ ଆଣିଥିଲି ତ କମ୍ ପଇସାରେ ବହୁତ ଭଲ ପଡ଼ିଲା ତ ମୋ ସାଙ୍ଗ ତ କଥାବାର୍ତ୍ତା ବହୁତ ଭଲ ଲାଗେ ହଁ ବ୍ଲେଜର୍ଟା ପୁରା ଭଲ ଭଲ ଭଲ ପଡ଼ିଲା ତ ତ ଏଥର ଆଣିବାକୁ ହେଲେ ତମ ସାଙ୍ଗ ପାଖକୁ ଯାଇକିରି ଆଣିବାକୁ ପଡ଼ିବ ଆଉ ହଉ ଏତିକିରେ ରଖୁଛି ମୁଁ ଏବେ ବ୍ୟସ୍ତ ଅଛି ଆଉ